ଆଧୁନିକ ଦୁନିଆରେ ଲୋକଙ୍କୁ ସଂଙ୍କତ ଦରକାର ଅଛି ଏବଂ ଏହି ଡେଟ୍ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଛୁ ପରିଚାଳନା ଜ୍ଞାନ ସମ୍ପତ୍ତି ବି ଦରକାର ଅଛି ଆଧୁନିକ ଡେଟ୍ରେ ଦୁନିଆ ଲୋକଙ୍କୁ ଆର୍ଥିକ ଦକ୍ଷତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁ ଆପଣ ବି ଜାଣିଚନ୍ତି ଟିକସ୍ ବି ନିବେଶ ଜ୍ଞାନ ଦେଇଥାଏ ସମ୍ପତ୍ତି ପରିଚାଳନା ଭାବରେ କିଛି ଦକ୍ଷତା ମଧ୍ୟ ରହିଥାଏ ଆଧୁନିକ ଦୁନିଆରେ ଲୋକଙ୍କୁ ସମ୍ପଦ ନିହାତି ଭାବରେ ଦରକାର କାହିଁକିନା ନିଜ ସାହାଯ୍ୟ ମଧ୍ୟ ଦୁନିଆରେ ଲୋକଙ୍କୁ କରିଥାଏ ଏବଂ ଆଧୁନିକ ଡେଟ୍ରେ ସମସ୍ତଙ୍କୁ ଭଲ ଭାବରେ ରଖିଥାଏ ଏବଂ ସମ୍ପତି ପରିଚାଳନାରେ ରଖି ନିଜକୁ ବହୁତ ଖୁସି ମଧ୍ୟ ଏବଂ ଅନୁଷ୍ଠାନ କରିଥାଏ